ବାର ବାର ଦୁଇହଜାର ଦଶ ନଅ ତିନି ଦୁଇହଜାର କୋଡ଼ିଏ ଚବିଶି ଏକ ଦୁଇହଜାର ଏକୋଇଶି ଏଗାର ଚାରି ଦୁଇହଜାର ବାଇଶି ପନ୍ଦର ଦୁଇ ଦୁଇହଜାର ଚବିଶି